ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି ଦୁଇଶହ କୋଡ଼ିଏ ଦୁଇହଜାର ପାଞ୍ଚଶହ ଚାଳିଶ କୋଡ଼ିଏ ହଜାର ଚାରିଶହ ଚାରି ପଚାଶ ହଜାର ପାଞ୍ଚଶହ ପଞ୍ଚାବନ ସତୁରୀ ହଜାର ଆଠଶହ ଅଠାଅଶି